ମୁଁ ଆପଣଙ୍କ ଠାରୁ ଜୁଏଲେରୀ ଜୁଏଲେରୀ ନେଇ ଆପଣଙ୍କ ଦୋକାନରୁ ମୁଁ କିଣିଥିଲି କୋଉ ଦୁଇ ବର୍ଷ ତଳର କଥା ଏବେବି ମୁଁ ସେ ଇୟରିଙ୍ଗ୍ ଟା ବ୍ୟବହାର କରୁଛି ଗତ ପାଞ୍ଚ ବର୍ଷ ହେଲା ମୁଁ ସେ ଇୟରିଙ୍ଗ୍ ଟା ଭଲ ବ୍ୟବହାର କରୁଛି ଆପଣ କୋଉଠୁ ସେ ଦୋକାନ କୋଉ ଦୋକାନରୁ ଆଣିଥିଲି ଯାହାଫଳରେ ସେ ଇୟରିଙ୍ଗ୍ ଟା ବହୁତ ଭଲ ଭାବରେ କାମ ଦେଉଛି ଆଉ ସେ ଇୟରିଙ୍ଗ୍ ତ ବହୁତ ଦରକାର୍ ହୋଇଥାଏ ଇୟରିଙ୍ଗ୍ କଲର୍ ହେଉଛି